ଆମେ ଗୋଟେ ଜାଗାକୁ ବୁଲିବା ପାଇଁ ଯାଇଥିଲୁ ସେ ଜାଗାର ନାମ ହେଉଛି ବାଲ୍କୁମାରି ସେଠି ବାଟରେ ଗଲା ବଳେ ଆମେ କିଛି ଲୋକ ସହ ଦେଖା ହେଲା କିଛି ଲୋକ ସହ ଦେଖା ହେବା ପରେ ଆମେ ସେଠି ମିଳିମିଶି ବସିଲୁ ମିଳିମିଶି ବସିଲା ପରେ କିଛି ଲୋକ ଆସିଲେ କଲେ ହେ ଏମାନେ ତ ଅଛୁଆଁ ଲୋକର ଜାତି ଏମାନଙ୍କ ସହ ତମେ କାଇଁ କଥା ହେଉଛ କାଇଁ ସେମାନେଙ୍କୁ ଛୁଁଉଛ ତ କହିଲା ପରେ ଆମେ କହିଲୁ ଆମର ମଣିଷ ଭିତରେ ସମସ୍ତେ ସାମାନ ନା ତ ମୁଁ ସେ ଭି ଆଇ ପି ବ୍ଲକକୁ ଲୋକ ଆସି ଜଣଙ୍କୁ କହିଲେ ସେ ସେମାନଙ୍କୁ ଖାଇବାକୁ ମିଳୁନି ସେମାନେ ଅଛୁଆଁ ଲୋକ ସେମାନଙ୍କର ମାନେ ସେମାନେ କୌଣସି ସେମାନେ କୌଣସି ସେମାନେ କୌଣସି ଲୋକ ମଧ୍ୟ ଛୁଅଁନ୍ତିନି ତମେ କାଇଁ ସେମାନଙ୍କୁ ଛୁଉଁଛ ତ ମୁଁ କହିଲି ଯେ ସେମାନେ ଛୁଇଁବା ଦ୍ୱାରା ଆମର କ'ଣ ସେମାନେ ବି ତ ଗୋଟେ ମଣିଷ ତାପରେ ସେ ଲୋକ ଜଣଙ୍କୁ କହିଲି କିି ଆଉ ଆମେ ସେମାନଙ୍କୁ ଛୁଅଁ ନା କାହିଁକି ନା ସେମାନେ ଛୋଟ ଲୋକର ଜାତି ମୁଁ କହିଲି ସେଠି ଯେ ନା ଆମ ପାଇଁ ସମସ୍ତେ ସମାନ କହିବା ପରେ ସେମାନେ ସେଇ ଛୋଟ ଜାତି ଲୋକ ଜଣକୁ କହିଲେ ଭାଇ ଆମେ ହେଉଛୁ ମଣିଷ ଆମେ ହେଉଛୁ ରକ୍ତ ମାସରେ ଏକ ମଣିଷ କାହିଁକିନା ଆମେ ସେଠି ଛୁଆଁ ଏଠାରେ ଛୁଆଁ ଛୁଆଁ ତୀର୍ଥ ଜାଗାରେ ଛୁଆଁ ଅଛୁଆଁ ଭେଦଭାବ ଦେଖାଯାଏ ନାହିଁ କାହିଁକିନା ସେଠାରେ ଲୋକମାନେ ସମସ୍ତଙ୍କ ପାଇଁ ସମାନ ଛୁଆଁ ଛୁଆଁ ଭେଦଭାବ ଦେଖିଲେ କ'ଣ ହବ କାହିଁକିନା ଆମର ଲୋକମାନେ ବହୁତ ଭଲ ନା ଲୋକମାନଙ୍କୁ ସେଥିରେ ଛୁଆଁ ଅଛୁଆଁ ଦେଖିବା କିଛି ଦରକାର ନାହିଁ ସେଠି ଲୋକମାନେ ସମସ୍ତଙ୍କ ପାଇଁ ସମାନ